ଭାଇ ମୋବାଇଲ୍ କୀ ପ୍ୟାଡ଼୍ର କ'ଣ କ'ଣ ଅଛି ମୁଁ ମୋ ଜେଜେବାପାଙ୍କ ପାଇଁ ଗୋଟେ ନେବାକୁ ଆସିଛି ଏଇ ପାଞ୍ଚ ହଜାର ଭିତରେ କୀ ପ୍ୟାଡ଼୍ ଦେଖାନ୍ତୁ କଷ୍ଟଲି କେତେ ବାଲା ଅଛି ହଉ ଦେଖାନ୍ତୁ ଏଇ ସାମସଙ୍ଗ୍ଟା କେତେ ଅଛି କେତେ ହେବ ଲାଷ୍ଟ ସେଇଟା ନୋକିଆଟା ଭଲ ନା ସାମସଙ୍ଗ୍ଟା ଭଲ ନୋକିଆଟା ଭଲ ପଡ଼ୁଛି ନା ସାମସଙ୍ଗ୍ଟା ଭଲ ପଡ଼ୁଛି ସିମ୍ କେତେଟା ତା ଦେହରେ ପଡ଼ିପାରିବ ଚାରି ହଜାର ନଅଶହ ଓ ଆର ମାନେ ଫୋନ୍ କଭର ଅଛି ଏଇ ଫୋନ୍ଟା କେତେରେ ଲାଷ୍ଟ ହେବ କହୁନାହାଁନ୍ତି ନୋକିଆଟା ନୋକିଆ ଫୋନ୍ଟା କେତେରେ ଲାଷ୍ଟ ହେବ ଏଇଟାର କଭର ମଗାଇପାରିବେ କଭରଟା ମଗାଇବେ ଆଉ ଏଇ ଫୋନ୍ଟା ଦିଅନ୍ତୁ ନୋକିଆର ହଁ ଚାର୍ଜର ତା ସହିତ ଗୋଟେ ଦିଅନ୍ତୁ ଆଉ ଯେଉଁ ସିମ୍ ଅଛି କ'ଣ ଜିଓ କେତେ ପଡ଼ୁଛି ଆଉ ଏୟାରଟେଲର ଜିଓର ସିମ୍ ଗୋଟେ ଦେଇଦିଅନ୍ତୁ ଆଉ ସେଇ ନୋକିଆ ଫୋନ୍ ଆଉ ଚାର୍ଜରଟା କେତେ ଆସୁଛି ହଁ ଭଲଟା ଦିଅନ୍ତୁ ହଉ ସେଇ ଚାର୍ଜରଟା ଦିଅନ୍ତୁ ଆଉ ସିମ୍ ଗୋଟେ ଆଉ ନୋକିଆ ଫୋନ୍ଟା ଆଉ ଟୋଟାଲ୍ କେତେ ହେଲା ହଉ ଏତିକି ପ୍ୟାକ୍ କରିଦିଅନ୍ତୁ କେତେ ଦେବି ଲାଷ୍ଟ